ଆମ କେନ୍ଦୁପଡ଼ା ଗ୍ରାମର କ୍ରିକେଟ୍ ଖେଳଠୁ ଆରମ୍ଭ କରି ଫୁଟ୍ବଲ୍ ଭଲ୍ଲି ଏ ଯେଉଁ ଜିନିଷ ଆମର ଖେଳ ଏଇଠି ଚାଲେ ସେ ଖେଳ କେମିତି ଆମର ଜିଲ୍ଲାସ୍ତରୀୟ ବ୍ଲକ୍ ସ୍ତରୀୟ ପଞ୍ଚାୟତ ସ୍ତରୀୟ କେମିତି ଯାଇକି ଆମେ ଖେଳିବୁ ସେହି ଜିଦିବାଦରେ ଆମେ ଆମର ଖେଳିକି କେମିତି ମାଇଣ୍ଡ୍ ବହୁତ ଫ୍ରୀ ରୁହେ ଖେଳକୁଦ କଲେ ଆଉ କ୍ରିକେଟ୍ଠୁ ଆରମ୍ଭ କରିକି ଫୁଟ୍ବଲ୍ ଭଲ୍ଲି ଆମ ଜିଲ୍ଲାରେ ଯାଇକି ନାଁ କମେଇବୁ ଆମ ବ୍ଲକ୍ରେ ଯାଇକି କେମିତି ନାଁ କମେଇବୁ ଆମ ପଞ୍ଚାୟତରେ କେମିତି ନାଁ କମେଇବୁ ଏହି ବିଷୟରେ ନେଇକି ଆମେ ବହୁତୁ ସନ୍ଧ୍ୟା ହେଲେ ଆମ ଗାଁରେ ଯେଉଁ ଟୁର୍ଣ୍ଣାମେଣ୍ଟ୍ ବି ହୁଏ ସେ ଟୁର୍ଣ୍ଣାମେଣ୍ଟ୍ରେ ଗାଁର ଚାରି ପାଖ ଆଖ ଲୋକ ଯାଇକି ପାଞ୍ଚଟା ଗାଁର ଲୋକମାନେ ଆସିକି ଦେଖନ୍ତି କେତେ ଉପକୃତ ହୁଅନ୍ତି ମାଇପିଠୁ ଆରମ୍ଭ ସବୁ ଖେଳ କୁଦରେ କେମିତି ଲାଗନ୍ତି ସେ କେତେ ବଢ଼ିଆ ଲାଗେ ଆଉ ଗାଁର ବି ବହୁତ ନାଁ ପଡ଼େ କେନ୍ଦୁପଡ଼ା ଗାଁ ଆମର ଯେଉଁ ଫୁଟ୍ବଲ୍ ଖେଳ ହୁଏ ଟୁର୍ଣ୍ଣାମେଣ୍ଟ୍ ହୁଏ ଭଲ୍ଲି ଟୁର୍ଣ୍ଣାମେଣ୍ଟ୍ ହୁଏ ତା ଭିତରୁ ଆମର ବାଛିକି ପୁଣି କ୍ରିକେଟ୍ ବି ଟୁର୍ଣ୍ଣାମେଣ୍ଟ୍ ହୁଏ ତା ଭିତରୁ ବାଛିକି ଆମେ ବ୍ଳକ୍ ସ୍ତରୀୟ ଯେଉଁ ଯାଇକି ଖେଳିବୁ ତା ଭିତରୁ ତା'ପରେ ଯିବୁ ଜିଲ୍ଲା ସ୍ତରୀୟ ତା ପଞ୍ଚାୟତଠୁ ଆରମ୍ଭ କରିକି ସେ ବ୍ଲକ୍ ପର୍ଯ୍ୟନ୍ତ ବ୍ଲକ୍ରୁ ଯିବୁ ଜିଲ୍ଲା ସ୍ତରୀୟ ଜିଲ୍ଲା ସ୍ତରୀୟ ଯାଇକି ହେଠୁ ଇଏ ହେଲା ପରେ କେତେ ତାଙ୍କ ବାପ ମା'ଙ୍କର ଗୌରବ ଉନ୍ନତି କେତେ କ'ଣ ହୋଇଯାଏ ଆଉ ସେ ବହୁତ ସୁବିଧା ହୁଏ କାହିଁକିନା ଆମ ଗ୍ରାମରେ ସେ ଖେଳକୁଦ ଯେଉଁ ଖେଳ କ୍ରିକେଟ୍ ହେଉ ବା ଭଲ୍ଲି ହେଉ କି ଫୁଟ୍ବଲ୍ ହେଉ ଏହି ଜିନିଷ ଉପରେ ଆମେ ବହୁତ ବଢ଼ିଆ ଭାବରେ ଖେଳି ଯାଇକି ଜିଲ୍ଲା ସ୍ତରୀୟ ପ୍ରାଇଜ୍ ଧରିକି ଆସୁ